ଆମର ଅଞ୍ଚଳରେ ସାପ୍ତାହିକା ହାଟ ବସେ ଆମର ରାୟଗଡ଼ାରୁ ଚାଟିକଣା ହାଟ ସେଇଠି ବହୁତ ଆଡ଼ୁ ଲୋକ ଆସନ୍ତି ଗାଁଗହଳିର ସବୁ ସଉଦାପତ୍ର ସବୁପ୍ରକାର ସେଇଠି ମିଳେ ଭଲ ରକମର ଆଉ ବିଭିନ୍ନ ପ୍ରକାର ଯାହା ଯେଉଁଠି ଯେତିକି ଜିନିଷ ମିଳିବା କଥା ନୁହେଁ ଯେଉଁ ସବୁ ସେଇଠି ହାଟରେ ସବୁ ମିଳେ ସବୁଆଡ଼ୁ ଲୋକ ଆସି କିଣାକିଣି କରନ୍ତି ଆମେ ବି ଯାଇଁକି ନିଜେ ଆଣୁ ସବୁ ଜିନିଷ ଯାହା ଦରକାର ହୁଏ ସପ୍ତାହରେ ଦୁଇଥର ବସେ ଆଉ ହାଟରେ ସବୁରେ ବିଭିନ୍ନ ଭେରାଇଟି ଗାଁଗହଳିର ଜିନିଷ ସବୁ ମି ଦେଖିବାକୁ ପାଇବୁ ଆମେ ସେଠିରୁ ବଜାରରେ ତ ସବୁ ଆଣଉ ସେମିତି ହାଟେରେ ଯେତିକ ଯାହା ଦରକାରେ ସବୁ ଟିକିନିକିଆ ଜିନଷ ସେଇଟୁ ପାଉ ସବୁ ଆଉ ସଉଦାପତ୍ର ଫଳ ଯେଉଁ ପରିବାପତ୍ର ଏମିତି ସୁଲଭ ଦରରେ ମିଳେ ଆଉ ହାଟେରେ ଆଉ ସେଥିପାଇଁ ହାଟୁକୁ ଆମେ ଯାଉ ବହୁତ ଆଡ଼ୁ ବହୁତ ଲୋକ ଆସନ୍ତି ସେଇଦିନ ବେପାର ବି ବହୁତ ଆଡ଼ୁ ଲୋକ ଆସି କରନ୍ତି ଆମେ ଏନ୍ତି ବୁଲି ବୁଲି ସବୁ ବାର୍ଗେନିଙ୍ଗ୍ କରି ସବୁ ରେଟ୍ ଇଏ କରିକି ଜିନିଷ ଆଣୁ ଭଲ ବି ମଜା ଲାଗେ ଏଇଠି ଅଧିକା ରେଟ୍ ହେଲାଣି ତ ସେଇଠି କମ୍ ରେଟ୍ ରେ ଥାଏ ଏନ୍ତି ଦେଖିକି ସବୁ ପ କିଣୁ ସବୁପ୍ରକାର ସଉଦାପତ୍ର ଆଣୁ ଆଉ ହାଟେରେ ବି ସବୁ ଭେରାଇଟର ଜିନିଷ ଥାଏ ଯେଉଁଟା ନ ବଜାରରୁ ଆମେ ନପାଉ ହାଟେରେ ବି ସେଇରା ମାନେ ମିଳେ ଏମିତିକି ଯେଉଁ ପୁଟୁଳି ବଣିଆ ଇଏ ସବୁ ଆଡ଼ୁସାଡ଼ୁ ଜିନିଷ ଗାଁଗହଳିର ସେଗୁଡ଼ା ସବୁ ଆମେ ପାଉ ସେଇଠୁ ବହୁତ ଜିନିଷ ନଥାଏ ବଜାରରେ ବି ପାଇନଥାଉ ସେଇଠି ପାଇ ପାରୁ ହାଟେରେ ଏଇସବୁ ଜିନିଷ ପାଉ ଆଉ